ନୟାଗଡ଼ ଜିଲ୍ଲାରେ କୃଷି ଉପରେ ନିର୍ଭର କରି ପ୍ରାୟ ଲୋକ ଚଳନ୍ତି ସେଭିତରୁ ଧାନ ଗହମ ଯେଉଁ ଆଖୁ ମୁଗ ବିରି ଏ ଉପରେ ନିର୍ଭର କରି ଚଳନ୍ତି ଆଜି କାଲିକା ଯୁଗରେ ରାସ୍ତା ଘାଟର ସୁବିଧା ହେବା ଯୋଗୁଁ ସେମାନେ ସେଇ କୃଷି ଜିନିଷକୁ ସେମାନେ ବ୍ୟବସାୟିକ ରୂପରେ ବ୍ୟବହାର କରି ପଇସା ଉପାର୍ଜନ କରୁଛନ୍ତି